ହଁ ଭାଇ ଚାଟ୍ ଦୋକାନରୁ କହୁଛନ୍ତି କି ହଁ ଭାଇ ଆଉ ଆମେ ଆକ୍ଚୁଆଲି ଆପଣଙ୍କ ଚାଟ୍ ଦୋକାନରୁ ଚାଟ୍ ଖାଇଥିଲୁ ହେଲେ ଆପଣଙ୍କ ଚାଟ୍ ଦୋକାନରେ ଚାଟ୍ଟା ଏତେ ଟେଷ୍ଟି ନାହିଁ କାହିଁକି ନାହିଁ ନାହିଁ ଆମେ ଯେତେବେଳେ ଖାଇଥିଲୁ ଆପଣଙ୍କ ଚାଟ୍ଟା ଜମା ଭଲ ନଥିଲା ଆଳୁ ଚକଟାଟା ପୁରା ସ୍ମେଲ୍ ହେଉଥିଲା ଯେମିତିକି ଇଏ ହେଇଯାଇଛି ପଚିଯାଇଛି ଆଳୁ ସେମିତିଆ ସ୍ମେଲ୍ ଆସୁଥିଲା ନାହିଁ ନାହିଁ ମୁଁ ଠିକ୍ ଆପଣଙ୍କ ଠାରୁ ହିଁ ଖାଇଥିଲି ଆପଣ ଯେଉଁ ସସ୍ ପକାଉଛନ୍ତି ସସ୍ଟା ଆକ୍ଚୁଆଲି ପାଣି ଭଳିଆ ଲାଗୁଛି ପୁରା ସେ ଟମାଟୋ ସସ୍ ଖାଲି ରଙ୍ଗଟା ହେଲା ପାଣି ଯେଉଁ ଚିଲି ସସ୍ ଦେଉଛନ୍ତି ସେଇଟା ଆଉ ରାଗ ହେଉନି

ଆପଣଙ୍କ ଜିନିଷ ଖରାପ ବୋଲି ତ ମୁଁ କହୁଛି କିନ୍ତୁ ଆପଣଙ୍କ ଠାରୁ ବେଟର୍ ଦେଉଛନ୍ତି ରୁପାଲି ଛକରେ ବହୁତ ବଢ଼ିଆ ଦେଉଛନ୍ତି ସେଠି ଆପଣଙ୍କ ଚାଟ୍ କେତେ ଟଙ୍କା କହିଲେ ରୁପାଲି ଛକରେ ତ ତିରିଶ ଟଙ୍କାରେ ଦେଉଛନ୍ତି ଆପଣ କ'ଣ ଏତେ ଟଙ୍କା କରିଦେଉଛନ୍ତି ଯେ କ୍ୱାଲିଟି କେଉଁଠି କ୍ୱାଲିଟି କେଉଁଠି ଆପଣ ତ ଏ ଯେଉଁ ଆମର ମକା ଚିପ୍ସ୍ ବି ଏତେ ପକାଉନାହାନ୍ତି ଅଳ୍ପ ଟିକେ ଦେଇଦେଉଛନ୍ତି କ୍ୱାଲିଟି କେଉଁଠି ଏତେ ହେଉଛି ଆପଣ ତ ଭଲ ଦଉନାହାନ୍ତି ଆଉ ଥରେ ଯାଇକି କ'ଣ ଆଉ ହେବ ମୁଁ ଯେତିକି ସବୁ ବୁଲିବୁଲି କା ଖାଇଛି ଭୁବନେଶ୍ୱର ଯେତିକି ଚାଟ୍ ଦୋକାନ ଅଛି ମୁଁ ପ୍ରାୟ ଖାଇଛି ସବୁ ସେ ବଢ଼ିଆ ବଢ଼ିଆ ଦେଉଛନ୍ତି ବହୁତ ବଢ଼ିଆ ଟେଷ୍ଟି କିନ୍ତୁ ରୁପାଲି ଛକରେ ତାଠୁ ମାନେ ସବୁ ଦୋକାନଠୁ ବେଷ୍ଟ ଦେଉଛନ୍ତି ହେଲେ ଆପଣଙ୍କର ଖାଇଲି ଆପଣଙ୍କର ଏତେ ଟେଷ୍ଟି ନଥିଲା ପୁରା ଖରାପ ଥିଲା ଏମିତି କେମିତି ବନାଉଛନ୍ତି ଠିକ୍ ଅଛି ଆଉ କେବେ ଯାଇକି ଦେଖିବା ହେଉଛି କିନ୍ତୁ ଆପଣ ଏମିତି ଖରାପ ଦେଲେ ଅନ୍ୟ ମାନଙ୍କର ଦେହ ବି ଖରାପ ହେଇଯିବନା ତ ସେଥିପ୍ରତି ଆପଣ ଟିକେ ଧ୍ୟାନ ଦିଅନ୍ତୁ ହଁ ହଁ ଭଲ କରିବେ ଆଉ ଭଲ କରିବା ପାଇଁ ଚେଷ୍ଟା ବି କରନ୍ତୁ ଆଉ ଏମିତି ପଚା ସଢ଼ା ଦିଅନ୍ତୁ ନାହିଁ ଆଉ ଭାଇ ଚାଳିଶ ଟଙ୍କା କରିଦଉଛନ୍ତି ବେଶୀ ରେଟ୍ କରିଦଉଛନ୍ତି ଆପଣ ଆଉ ଟିକେ କମାଇ ଦିଅନ୍ତୁ ସମସ୍ତେ ଖାଆନ୍ତେ ଆଉ ଭଲ ଯଦି କରନ୍ତେ ତ ସମସ୍ତେ ଖାନ୍ତେ ଆପଣଙ୍କ ଚାଟ୍ ଆପଣ ତ ଆପଣ ତ ଖାଲି ଆସନ୍ତୁ ଆସନ୍ତୁ କହୁଛନ୍ତି କିଛି ଭଲ କରୁନାହାନ୍ତି ଆଉ ବନାଉନାହାନ୍ତି ଭଲ ହେଲେ ହଁ ହଁ ଆଉ ସବୁ ଜିନିଷ ଟିକେ ଫ୍ରେସ୍ରେ ରଖନ୍ତୁ ଯେଉଁଥିପାଇଁ କି ଖାଇବା ପାଇଁ ବି ଭଲ ଲାଗିବ ଟେଷ୍ଟ୍ ଲାଗିବ ହଉ ଠିକ୍ ଅଛି ତା'ହେଲେ ମୁଁ ଆଉ କେବେ ଆସିକି ଆପଣଙ୍କ ଚାଟ୍ଟା ଖାଇଦେବି